ଜୀବଜନ୍ତୁଙ୍କ ଯତ୍ନ ନେବା ପାଇଁ ପ୍ରାକୃତିକ ଜୈବ ପ୍ରକ୍ରିୟାରେ ସେମାନଙ୍କର ଖଣ୍ଡିଆରେ ବା ଘା ଘା ରେ ହଳଦୀ ଲଗାଇବା ଦ୍ୱାରା ସେମାନଙ୍କ ଘା ଭଲ ହେଇଯାଇଥାଏ ଏବଂ ସେମାନେ ସୁସ୍ଥ ହୋଇଯାଇଥାନ୍ତି ଏଥିପାଇଁ ଜୈ ଆମ ଜୈ ଜୈବିକ ପ୍ରଣାଳୀରେ ପଶୁପକ୍ଷୀମାନଙ୍କୁ ଯତ୍ନ ନେବା ଉଚିତ୍